ବିଜ୍ଞାନ ଏକ ଉତ୍କୃଷ୍ଟ ଜିନିଷ କୋର୍ସ୍ଟା ଯେନ୍ଟା ସବ୍କୁ ଇଜି କର୍ବାରେ ସାହାଯ୍ୟ କର୍ସି ବୋଲେ ସଟ୍କଟ୍ କର୍ବାରେ ସବ୍କୁ ଇଜି କର୍ସି ସାହାଯ୍ୟ କର୍ସି ଯେନ୍ଟା ବିଜ୍ଞାନ ଉଦ୍ଭାବନ କର୍ବାର୍ ଲାଗି ବୈଜ୍ଞାନିକମାନେ ବୋଲେ ବିଜ୍ଞାନ ପଢ଼ିିକରି ଆମେ ବହୁତ୍ଟେ ଚାକିରିମାନେେ କରିପାରୁଚୁଁ ଲୋକମାନଙ୍କୁ ସାହାଯ୍ୟ କରିପାର୍ସନ୍ ବିଜ୍ଞାନ୍ ଏଥିର୍ଲାଗି ଆକୃଷ୍ଟ ଯିଏ ସେମାନେ ଇଜି ତରଫ୍ରେ ସେମାନଙ୍କୁ ସାହାଯ୍ୟ କରିପାରସନ୍ ସବୁଟାକେ କଡ଼ାଟାକେ ଇଜି କରିଦଉଛନ୍ ଏନ୍ତାଟା ମାନେ ଆମେ ଯାତ୍ରା କରିପାରୁଛୁଁ ବୋଲେ ଗୋଟେ ଜାଗାରୁ ଅନ୍ୟ ଜାଗେ ପୁରା ଜଲ୍ଦି କରି କେନ୍ତା କରି ଯାଇ ପାର୍ମା କେନ୍ତା ଆଗ୍କେ ବଢ଼୍ମା ଜଲ୍ଦି ଜଲ୍ଦି ଆଗେ କେନ୍ତା ବଢ଼୍ମା ସେଟା ବିଜ୍ଞାନ୍ ଆମ୍କୁ ଶିଖଉଛେ ଆର୍ ବିଜ୍ଞାନ୍କେ ଆମେ ପୁସ୍ତକରେ ପଢ଼୍ସୁଁ ବହିରେ ଯେନ୍ଟା ପଢ଼ୁଛୁଁ ଆରୁ ବିଜ୍ଞାନ୍ମେଲାକେ ବି ଯାଇକରି ବହୁତ୍ଟେ ଜିନିଷ୍ ଶିଖୁଚୁଁ ଇଣ୍ଟର୍ନେଟ୍ ଯେନ୍ଟା ୟୁଟ୍ୟୁବ୍ମାନ୍କୁ ଯେନ୍ଟା ଛଡ଼ୁଛନ୍ ସେଟାମାନେରୁ ଆମେ ଶିଖୁଚୁଁ ଲୋକମାନ୍କର୍ନୁ କେନ୍ତା କରି ଆମେ ଇଜି ଇଜିଟା ମିନ୍ସ ବୋଲେ ବହୁତ୍ ସହଜ୍ କେନ୍ତା କେନ୍ତାକରି ସହଜ୍ ହେବା ସେ ଜିନିଷ୍ଟା ହେଟା ହେଲା ବିଜ୍ଞାନ୍ ଆକର୍ଷିତ କର୍ସି ବୈଜ୍ଞାନିକମାନେ ଏଛିନ୍କା ଚନ୍ଦ୍ରୟାନ୍ ଥ୍ରୀକେ ଛାଡ଼ିଥିଲେ କାଁର୍ଥିଲାଗି ଚନ୍ଦ୍ରୟାନ୍ ଥ୍ରୀଟା ଛାଡ଼ିଥିଲେ ସେଟା ଆମ୍କୁ ବହୁତ୍ ଅଲ୍ଗା ଅଲ୍ଗା ଜାଗାମନ୍କୁ ଦେଖ୍ବାର୍ ଲାଗି